ସିମେଣ୍ଟ ଅଛି କି କି କି ପ୍ରକାରର ସିମେଣ୍ଟ ରେଟ୍ କେତେ କହୁଛ କାଣା ମୁଇଁ ଆନ୍ମାର୍ ଅଛି

ହଁ ରେଟ୍ କେନ୍ତା ରେଟ୍ କହନୁ ରେଟ୍ ତ ଠିକ୍ ଲାଗ୍ଲେ ତ ମୁଇଁ ଆନ୍ବି ଏ ସିମେଣ୍ଟ ଭଲ୍ ବାହାରିବା କେଁ ସିମେଣ୍ଟ ଭଲ୍ ବାହାରିବା ବୋଲେ ତ ଆନିବାର୍ ପଡ଼୍ବା ପାନିଫାନି ଭଲ ଦେବା ପଡ଼୍ବା ହଁ ହଁ ଯେ ରେଟ୍ଟା ଠିକ୍ ଲାଗ୍ବ ଆମେ ସିମେଣ୍ଟ ଆନ୍ବାର୍ ଅଛେ ହଁ ତିନ୍ଶହ ପଚାଶକେ ରେଟ୍ ଠିକ୍ ରହୁଛେ କେ ହୋଲସେଲିଂ ରେଟ୍ କରୁଛ କି ତୁମେ ଏଇଟା ଦଶ୍ଟଙ୍କା ଛାଡ଼୍ବେ କାଁ ଆମେ ତ ନେବାର୍ କେ ପଡ଼୍ବା ଗାଡ଼ିଭଡ଼ା ପାର୍କିଙ୍ଗ୍ ନେବାର ଅଛି ପନ୍ଦର କୋଡ଼ିଏ ବସ୍ତା ନେବାର୍ ଅଛି ଆଗକୁ ଭଲ୍ ବାହାରିଲେ ଆଗ୍କୁ ନେବା ସିମେଣ୍ଟ କଲା କି ଫକୁଆ ବାହାରୁଛେ କେନ୍ ସିମେଣ୍ଟ ଅଲ୍ଗା ତାର୍ ନା ଟିକେ କହ ତ ତୁମ ହିସାବରେ ସିମେଣ୍ଟ କେନ୍ ସିମେଣ୍ଟ ତୁମ ହିସାବରେ କେନ୍ ସିମେଣ୍ଟ ଭଲ୍ ବାହାରୁଛେ ବୋଲ୍ଛେଁ କୋଣାର୍କ ଓ କୋଣାର୍କ ଭଲ୍ ବାହାରିବା କେଁ ହଏ କୋଣାର୍କ କେତେ ଲଗାବ ରେଟ୍ଟା କୋଡ଼ିଏ ଟଙ୍କା ଛାଡ଼ୁଛ ଉପର ଉପର ସ୍ଲାବ୍ ହଏ ଘରେ କାଜି ନେମି ଘର୍ ସ୍ଲାବ୍ ସ୍ଲାବ୍ ସ୍ଲାବ୍ ପଡ଼ବାର୍ ଅଛି ସ୍ଲାବ୍ ମଜ୍ଭୁତ୍ ହେବାର୍ ତ ପଲିସ୍ ପଲିସ୍ ପ୍ଲାଷ୍ଟର୍ ମାରବାର୍ ଅଛି କି ଲଗାଲେ ହେବା ତ ହଏଁ ଲାଦିଲୁଦା ସବୁ ଲାଗ୍ବା ତ ହଁ ହଁ ସିମେଣ୍ଟ ଭଲ୍ ବାହାରିଲେ ଆମ୍କୁ ହେଲା ନା ଭାଇ ଆମେ ହେତି ସିମେଣ୍ଟ ଭଲ୍ ବାହାରୁଛି ସେଠି ସିମେଣ୍ଟ ଆଣୁଛୁ ରେଟ୍ ଠିକ୍ ଦେବ ସବୁଦିନ୍ ତୁମର୍ ବେପାର୍ ଚାଲ୍ବା ଆମେ ବି ଅନ୍ୟ ଲୋକ୍କୁ ମଧ୍ୟ କହିବୁ ଅନ୍ୟ ଗ୍ରାହକମାନ୍କେ କହେମୁଁ ସବୁଦିନ୍ ବେପାର୍ ଚାଲ୍ବା ସ୍ଲାବ୍ ଦେବାର୍ ଅଛି ପାଣିଫାଣି ଜଙ୍କ୍ଫଙ୍କ୍ ନାଇଁ ଲାଗ୍ବାର ଅଛେ ସିମେଣ୍ଟରେ କାଣା ଭାଇ ବେପାର୍ରେ କାଣା ଅଛି ତୁମ ସିମେଣ୍ଟ ଭଲ୍ ଲାଗୁ ସ୍ଲାବ୍ ଭଲ୍ ରହୁ ଟ୍ରଲି ପ୍ଲାଷ୍ଟର୍ ଠିକ୍ ରହେବାର୍ ଅଛେ ସ୍ଲାବ୍ ପ୍ଲାଷ୍ଟର୍ ଠିକ୍ ରହେବା ତ ହଇ ସେଥିଲାଜି ତମ୍କେ କହୁଛେଁ ଦେଖଦେଖ ସିମେଣ୍ଟ ଭଲ୍ ଯୋଡ଼ି ଲାଗ୍ବାର ଅଛି ସିମେଣ୍ଟ ଭଲ ବାହାରିଲେ ବୁଝ୍ଲ କି ନାଇଁ ଆଁ ନାଇଁ ନାଇଁ ସିମେଣ୍ଟ ଆନ୍ବାର୍କେ ଦେବାର୍ ଚେଷ୍ଟା କର ଯେ ଭଲ୍ ସିମେଣ୍ଟ ଭଲ୍ ଦିଅ ମୋତେ ଭଲ୍ ସିମେଣ୍ଟ ନାଇଁ ହେଲେ ନାଇଁ ହେଇପାରେ ପାଣି କେତଦିନ୍ ଟାଇପ୍ରେ ଦେବାର୍ ପଡ଼ବା ପାଣିଟା କେନ୍ ହିସାବ୍ରେ ଦେବାର୍ କେତେଥର୍ ଦେବାକେ ପଡ଼ବା ହଁ ହଁ ନାଇ କେଁ ହଁ ନାଇଁ ଆମର୍ ତ ମଟର୍ ଚାଲିଛେ ପାଣି ଦେବା ଅସୁବିଧା ନାଇଁନ ପାଣି ଦେବା ଆଜିକାଲ୍ ହଁ ଥଣ୍ଡା ଦିନ୍ ହି ହଁ ଥଣ୍ଡା ଦିନ୍ ହି ପାଣି ଟିକେ କମ୍ ଖାଇବା ବୋଲି ଲାଗୁଛେ ଏକଦମ୍ ମଜ୍ଭୁତ ହେବା ତ ସିମେଣ୍ଟ ସିମେଣ୍ଟ ମଜ୍ଭୂତ ହେବାର ଅଛନ୍ ମୋତେ ଦେବ ଦଶ୍ ଦଶ୍ ଦଶ୍ ଦଶ୍ ପ୍ୟାକେଟ୍ ଦଶ୍ ପ୍ୟାକେଟ୍ ସିମେଣ୍ଟ ମୋତେ ପଠେଇ ଦେବ ହଁ ପଠେଇଦେବ ମୋତେ ଦେଖ ଲାଗ୍ଲା ତୁମକେ ହାଁ ହଁ ହଁ ପଠେଇଦେବ ମୋତେ ରହିଲି ମୁଇଁ